ହଁ ମୁଁ ବିକି ଭାଇ କହୁଛି ଆପଣ କିଏ କହୁଥିଲେ ହଁ ଶିବା ଭାଇ କୁହ ହଁ ବହୁତ ଟାଇପ ବିଭିନ୍ନ ପ୍ରକାରର ଫଳ ଫଳମୂଳ ଅଛି କ'ଣ ଦରକାର ଥିଲା କି ସେଓ ଅଛି ଅଙ୍ଗୁର ଅଛି କଦଳୀ ଅଛି ନାସପାତି ଅଛି

ଆପଣଙ୍କର କ'ଣ ଦରକାର ଥିଲା ଆମ୍ବ କିଲୋ ଏବେ ପଳାଇଆସିବ ପାଖାପାଖି ଶହେ ହଁ ତ ଏବେତ ଅଛି ଶହେଟଙ୍କା ମାନେ ଆଉ ଏବେତ ଚାରିଆଡ଼େ ଚାହିଦା ବଢ଼ି ବଢ଼ିକା ଚାଲିଛି ଆମ ପାଖରେ ଏବେ କମ୍ କମ୍ ଅଛି ଆପଣ କୁହନ୍ତୁ କେତେ କ'ଣ ଅନୁସାରେ ନେବେ କେତେ କିଲୋ ନେବେ ଆଜ୍ଞା ରହିଯିବ ଆରମସେ ରହିବ ଉଁ ସେ ଏବେ ନୂଆ ନୂଆ ତୋଳା ହେଇକି ଆସଛି ତ ରହିଯିବ ଆରମସେ କେତେଦିନ ଭିତରେ ଦରକାର ଆଜ୍ଞା ଠିକ୍ଅଛି ତାହେଲେ କେତେ କିଲୋ ଦରକାର ହଁ ଦଶ କିଲୋ ତୁମେ ତ ଆମର ସବୁଦିନିଆ କଷ୍ଟମର କମାଇ କୁମାଇକି କି ଦେବା ଆଉ କଦଳୀ ଡଜନ ଏବେ ଆସିବ ସେଇ ସତୁରୀଟଙ୍କା ଭିତରେ ଆଉ ଡାଳିମ୍ବ ରେଟ୍ ଆସିବ କିଲୋ ହିସାବରେ ଦେଖିବାକୁ ଗଲେ ଶହେତିରିଶ ପାଖାପାଖି ଆସିବ ହୁଁ ଅଙ୍ଗୁର ଅଛି ଅଙ୍ଗୁର ଅଛି କଳା ଅଙ୍ଗୁର ଅଛି ଆଉ ସେ ଯେଉଁ ସବୁଜ ଅଙ୍ଗୁର ଅଛି ଅଙ୍ଗୁର କିଲୋ ଆସିବା ଅଶୀଟଙ୍କା ସେ କଳା ଅଙ୍ଗୁର ଆସିବ ଅଶୀଟଙ୍କା ଆଉ ସେ ସବୁଜ ଅଙ୍ଗୁର ଆସିବ ଷାଠିଏଟଙ୍କା ଆଉ କ'ଣ କମାଇବି ଏବେ ତ ସେ ଦେଖୁଛନ୍ତି କେଉଁଭଳିଆ ଚାହିଦା ବଢ଼ି ବଢ଼ିକା ଚାଲିଛି ଆଉ ହଉ ଭାଇ ତାହେଲେ ଠିକ୍ଅଛି ଆଉ ତୁମ ପାଇଁ ଟିକିଏ କମ୍ କରାଇବା ଆଉ ସବୁ ଯେଉଁଅଧିକ ଅଧିକ କରିବେ ମାନେ ଫଳ ନେଲାଠୁ କମାଇବା ଆଉ ଏବେ ଅଛି ମୁଁ ସନ୍ଧ୍ୟାଭିତରେ ତ ଅଛି ଯେ ଗଲାବେଳକୁ ହେଇଯିବ ସାଢ଼େ ଆଠଟା ନଅଟା ଆସ ଯେତେବେଳେ ତମର ଫ୍ରି ଟାଇମ ବାହାରୁଛି ଆସ ହଁ ଆଜ୍ଞା ଆଜ୍ଞା ଠିକ୍ଅଛି ଆପଣ କାମ ସାରିକି ଅଫିସ କାମ ସାରିକି ଆସନ୍ତୁ ଆଉ ମୁଁ ଦୋକାନରେ ଅଛି ଆଉ ହଁ ନୂଆ ଫଳ ଆସିଛି ଏବେ ଯେଉଁ ହେଉଛି କମଳା ଆସିଛି ଆଉ ସେ ଯେଉଁ ଆସିଛି ଆପଣଙ୍କ ଦରକାର ଥିଲା କି କମଳା ବାହାରୁ ଆସୁଛି ଷ୍ଟ୍ରବେରି ଆସୁଛି ସେ ଯେଉଁ ନୂଆ ବାହାରୁ କ'ଣ କହିଲେ ହଁ ପିଜୁଳି ବି ଅଛି ହଁ ଅଛି ପିଜୁଳି କିଲୋ ଆସିବ ଅଶୀଟଙ୍କା ଉଁ ସେଓ କିଲୋ ଅଛି ଶହେକୋଡ଼ିଏ ଶହେତିରିଶ ଭିତରେ ହଁ ଠିକ୍ଅଛି ଆସ ଆଉ